ମୁଁ ଗୀତ ଗାଇବା ପାଇଁ ଭଲପାଏ କାରଣ ମୋତେ ଗୀତ ଶୁଣିବାକୁ ଗାଇବାକୁ ଭଲ ଲାଗେ ଓ ଏହାର ଅଭ୍ୟାସ ମଧ୍ୟ ମୁଁ ମୋବାଇଲ୍ ମାଧ୍ୟମରେ କରିଥାଏ ଓ ଏହାର ସାହାଯ୍ୟ ମଧ୍ୟ ନେଇଥାଏ ହାରମୋନିୟମ୍ କ୍ୟାସିଓ ମାଧ୍ୟମରେ ସାହାଯ୍ୟ ନେଇ ଗୀତ ଶିଖିଥାଏ